ଭାରତୀୟ ମନୋରଞ୍ଜନ ଶିଳ୍ପ ବର୍ଷ ବର୍ଷ ଧରି ଦେଖୁଥିବା ଯେଉଁସବୁ ଗୁଡ଼ିଏ ସିରିଏଲ ଥିରେ ଭାରତୀୟବାସୀ ମନୋରଞ୍ଜନ ହୋଇଥାନ୍ତି ଏବଂ ସମସ୍ତଙ୍କର ମନରେ ଏକ ଆନନ୍ଦମୟ ଲୋକପ୍ରିୟ ଆଣିଥାଏ ଭାରତରେ ଲୋକମାନେ ସିରିଏଲ ଦେଖିବାକୁ ପସନ୍ଦ ପସନ୍ଦ କରିଥାନ୍ତି ଏବଂ ବିଭିନ୍ନ ପ୍ରକାରର ସିରିଏଲ ଇତ୍ୟାଦି ଗୁଡ଼ିକ ଆସିଥିବା ଆସିଥିବାରୁ ସମସ୍ତେ ସିରିଏଲ ଦେଖିବାକୁ ବେଶୀ ପସନ୍ଦ କରନ୍ତି ସେହି ସିରିଏଲର ନାମ ହେଉଚି ପାଣ୍ଡିଆ ଷ୍ଟୋ ସିରିଏଲ ଦେଖି ସମସ୍ତେ ଲୋକପ୍ରିୟତା ହୋଇଥାନ୍ତି ଏହି ସିରିଏଲରେ ବହୁତ କିଛି ଶିଖିବାର ଜିନିଷ ମିଳିଥାଏ ଏବଂ ଏହା ଭାରତର କୌଣସି ବ୍ୟକ୍ତି ବିଶେଷ ମାନେ ଦେଖିଥାନ୍ତି କୌଣସି ମାନେ ବେଶୀ ପସନ୍ଦ କରନ୍ତି ସିରିଏଲ ଯେଉଁ ଯେନ୍ଟା ବହୁତ ପସନ୍ଦ ଲାଗିଥା ସେଇଟା ବହୁତ ଜିନିଷ ବହୁତ ଲୋକ ଦେଖିଥାନ୍ତି ସେଇ ସିରିଏଲକୁ ଯେଉଁ ସିରିଏଲ ବହୁତ ପସନ୍ଦ ଲାଗିଥାଏ ସେମାନେ ସେଇ ଜିନିଷକୁ ବହୁତ ଲୋକ ଦେଖିଥାନ୍ତି